ମୋର ନିଜସ୍ଵ ସ୍ମରଣୀୟ ନୃତ୍ୟ ପ୍ରଦର୍ଶନ କିଛି ହୋଇ ନାହିଁ କିନ୍ତୁ ମୁଁ ଦେଖିଥିବା ଏକ ପାଖ ପଞ୍ଚାୟତରେ ଗୋଟେ ସାଂସ୍କୃତିକ ଭିତ୍ତିକ କାର୍ଯ୍ୟକ୍ରମ ହେଉଥିଲା ଆଉ ତା ସହିତ ଭଜନ ସମ୍ରାଟ ଲୋକ ବି ଥିଲେ ଯେଉଁଟାକି ବହୁତ ମନ ମୁଗ୍ଧକର ଥିଲା ଆଉ ବହୁତ ଭଲ ବି ଥିଲା ସେଇଠି ବହୁତ ଲୋକ ବି ଏକଜୁଟ୍ ହୋଇଥିଲେ ବହୁତ ଲୋକଙ୍କର ସମାହାର ବି ଥିଲା ସେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁତ ପିଲାମାନେ ଭାଗ ନେଇଥିଲେ ସାଂସ୍କୃତିକ ଭିତ୍ତିକ ନୃତ୍ୟରେ ଜଗନ୍ନାଥର ସାଂସ୍କୃତିକ ଜଗନ୍ନାଥ ସଂସ୍କୃତିର ଓଡ଼ିଶୀ ନୃତ୍ୟ ଶିଳ୍ପୀମାନେ ଆସିଥିଲେ ଆଉ ସେ ଇଭେଣ୍ଟ୍ଟି ଗୋଟେ ସ୍ମରଣୀୟ ଇଭେଣ୍ଟ୍ ଥିଲା କାହିଁକି ନା ମାନେ ଆମର ପରମ୍ପରାକୁ ବଞ୍ଚାଇବା ପାଇଁ ଆମେ ସବୁବେଳେ ଚେଷ୍ଟିତ ହେବା ଦରକାର ହଉ କିଏ ତ ପାଶ୍ଚାତ୍ୟ ସଭ୍ୟତାକୁ ସମସ୍ତେ ଗ୍ରହଣ କରିବାକୁ ସବୁବେଳେ ପ୍ରସ୍ତୁତ କିନ୍ତୁ ଆମ ଯେଉଁଠି ବି ଆମ ପରମ୍ପରା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ସେଠିକୁ ନିହାତି ଯିବା ଆବଶ୍ୟକ ଆଉ ତାକୁ ଦେଖିବା କି ତାକୁ କିଛି ଶିଖିବା ବି ନିହାତି ଆବଶ୍ୟକ ସେଥିପାଇଁ ମୁଁ ସେ ଇଭେଣ୍ଟ୍ଟିକୁ ଯାଇଥିଲି ଆଉ ଦେଖିଥିଲି ସେଇଠି ପରମ୍ପରା ଭିତ୍ତିକ ଯେଉଁ ନୃତ୍ୟଶିଳ୍ପୀମାନେ ନୃତ୍ୟ କରୁଥିଲେ ସେଇଟା ମୋ ପାଇଁ ଗୋଟେ ସ୍ମରଣୀୟ ଇଭେଣ୍ଟ୍ ଥିଲା ଯେହେତୁ ଗୋଟେ କଳା ସଂସ୍କୃତି ଥିଲା ସେଇଠି ଜଣେ ନୃତ୍ୟଶିଳ୍ପୀ ଥିଲେ ଯିଏକି ତାଙ୍କର ସୁର ଲୟ ତାଳ ଏମିତିକି ପୁରା ସଠିକ୍ ଆଉ ନିର୍ଭୁଲ ଭାବରେ ସେ ନୃତ୍ୟ ପ୍ରଦର୍ଶନ କରୁଥିଲେ ଯେଉଁଟାକି ଆମ ପରମ୍ପରାକୁ ନେଇ ଆମେ ଗର୍ବ ଅନୁଭବ କରିପାରିବା ତ ସେଇଟା ମୋ ପାଇଁ ଗୋଟେ ସ୍ମରଣୀୟ ଇଭେଣ୍ଟ୍ କହିଲେ ନୃତ୍ୟ ପ୍ରଦର୍ଶନ ମୁଁ ଦେଖିଥିବା ଗୋଟେ ସ୍ମରଣୀୟ ନୃତ୍ୟ ପ୍ରଦର୍ଶନ ଇଭେଣ୍ଟ୍ ଥିଲା